ହ୍ୟାଲୋ ହଁ ଆଜ୍ଞା ଆପଣ ଶିବଶକ୍ତି ଟ୍ରାଭେଲ୍ସ୍ ରୁ କହୁଥିଲେ କି ଆଜ୍ଞା ଆମକୁ ଗୋଟେ ଗାଡ଼ି ବୁକିଂ ଟା କରିବାର ଥିଲା ସେଇଥିପାଇଁ ଆପଣଙ୍କୁ କଲ୍ କରିଥିଲି ଆପଣଙ୍କ ନମ୍ବର୍ଟା ମୁଁ ଗୋଟେ ଆପଣଙ୍କ ସାଙ୍ଗ ଶୁଭ ଚିହ୍ନା ଭାଇନା ତାଙ୍କଠାରୁ ମୁଁ ଆପଣଙ୍କ ନମ୍ବର୍ଟା ନେଇଥିଲି ଆଉ ଆପଣଙ୍କୁ କଲ୍ କରିଥିଲି ମୁଁ ଏବଂ ମୋର ଫ୍ୟାମେଲି ଗୋଟେ ଦର୍ଶନୀୟ ସ୍ଥାନକୁ ଯିବାପାଇଁ ସ୍ଥିର କରିଛୁ ତ ଆପଣଙ୍କର ଗାଡ଼ିଟା ଆଭେଲେବଲ୍ ହେଇପାରିବ ସାର୍ ଆମେ ଓଡ଼ିଶା ଭିତରେ ହିଁ ଯିବୁ ଆମର ଶୁକ୍ରବାର ଦିନ ଏଇ ଯୋଉ ଆସନ୍ତା ଶୁକ୍ରବାର ଦିନ ଗୋଟେ ଦୁଇ ଦିନ ପାଇଁ ଆମକୁ ଗାଡ଼ିଟା ଦରକାର ଥିଲା ଯେମିତି ସେ ଗାଡ଼ିରେ ଛଅରୁ ସାତ ଜଣ ବସିପାରିବେ ଆପଣଙ୍କର ଆଭେଲେବୁଲ୍ ହେଇପାରିବ ସାର୍ ହଁ ଆମେ ଏ ଯୋଉ ଆସନ୍ତା ଶୁକ୍ରବାର ଦିନ ଦୁଇ ଦିନ ପାଇଁ ଆପଣଙ୍କ ଗାଡ଼ିଟା ନେଇଥାନ୍ତୁ ଆଭେଲେବଲ୍ ହେଇପାରିବ ସେଇ ଦିନରେ

ଯଦି ମୁଁ ଆପଣଙ୍କ ଠାରୁ ଡ଼୍ରାଇଭର୍ଟା ନେବି ତ ମୁଁ ତା'କୁ କିଛି ପେମେଣ୍ଟ୍ କରିବାକୁ ପଡ଼ିବ କି ସାର୍ ନା ଆପଣ ଯୋଉ ପେମେଣ୍ଟ୍ଟା ହଁ କୁହନ୍ତୁ ଆଚ୍ଛା ଆଚ୍ଛା ତ ଦୁଇ ଦିନ ପାଇଁ ଯେଉଁ ମୁଁ ବୁକିଂଟା ନେବି ମୁଁ ଆକ୍ଚୌଲି ଆମ ଫ୍ୟାମିଲି ପୁରୀ ଦର୍ଶନ ସ୍ଥଳକୁ ଯିବୁ ତ ବୁଲିବା ପାଇଁ ତ ପେମେଣ୍ଟ୍'ଟା କେତେ ହେଇପାରିବ ଆପଣ କହିପାରିବେ ଆଚ୍ଛା ଆଚ୍ଛା କିଛି ଡ଼ିସ୍କାଉଣ୍ଟ୍ ରହିବନି କି ଆଚ୍ଛା ଆଚ୍ଛା ହଁ ହଁ ଯଦି ଆପଣ ସହିତ ଡ୍ରାଇଭର୍ଟା ପଠେଇବେ ତ ସେଇ ସାତ ହଜାରରେ ମେନେଜ୍ ହେବ ନା ଆମକୁ ଡ୍ରାଇଭର୍କୁ କିଛି ଏକ୍ସଟ୍ରା ଚାର୍ଜେସ୍ ଦେବାକୁ ପଡ଼ିବ ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କୁ ସନ୍ଧ୍ୟାରେ ସୁଦ୍ଧା ଆସିକି କଥା ହେଇଯିବି ତା ବାଦ୍ ଏଇ ପାଖାପାଖି ପୁରୀ ତ ଏଇଠୁ ପାଖ ହେଉଛି ନା ତ କିଛି ଗୋଟେ ଦୁଇ ହଜାର ଡ଼ିସକାଉଣ୍ଟ୍ଟା କଲେ ଭଲ ହେଇଥାନ୍ତା ଓହୋ ବୁଝିଲି ଯେ ହଜାରେ ଟଙ୍କା ତ କମେଇ ପାରିବନା

ଆଚ୍ଛା ଓକେ ଯୋଉ ଗାଡ଼ିଟା ଆଭେଲେବୁଲ୍ ଅଛି କହିଲେ ଆପଣଙ୍କ ପାଖରେ କ'ଣ ଅଛି ଅଟୋ ନା କାର୍ ଅଛି ନା ବୋଲେରୋ ଏମିତି କିଛି ଅଛି ନାଇ ଦେଖନ୍ତୁ ଆଜ୍ଞା ଏବେ ତ ଥଣ୍ଡା ମାସ ଚାଲିଛି ଏସି ଵାଲା କିଛି ଆବଶ୍ୟକତା ନାଇ ଆମକୁ ଖାଲି ବିନା ଏସି ଵାଲା ଗୋଟେ ଛୋଟିଆ କାର୍ଟା ଦରକାର ଅଛି ଆଜ୍ଞା ତ ମୁଁ ଆପଣଙ୍କୁ ସନ୍ଧ୍ୟାରେ ଆସିକି ମିଶି ନେବି ଡ଼ିଟେଲସ୍ଟା ଆଉ କଥା ହେଇଯିବା ଠିକ୍ ଅଛି ଆଜ୍ଞା ହଉ ରଖୁଛି ହଁ